ହ୍ୟାଲୋ ହଁ ଶାଲୁ ଡ୍ରାଇଭର ଭାଇନା କହୁଥିଲେ କି ଆଚ୍ଛା ହଁ ଆପଣ କେଉଁଠି ଅଛନ୍ତି ମୁଁ ତ ଆପଣଙ୍କୁ ଅଧଘଣ୍ଟା ତଳୁ ଡାକି ସାରିଲିଣି ଆଚ୍ଛା ପହଞ୍ଚିଯାଇଛନ୍ତି ଆମ ଲୋକେଶନରେ କେଉଁଠି ଅଛନ୍ତି କହିଲେ ହଁ ଇନ୍ଦ୍ରାଗାନ୍ଧୀ ଛକ ସେକେଣ୍ଡ ଲାଇନ ହଁ ହଁ ସେଇଟା ଆମ ଘର ଲାଇନ ଆଜ୍ଞା ହଁ ଆପଣ କାଇଁ ଦେଖା ଯାଉନାହାନ୍ତି ତ କେଉଁଠି ଅଛନ୍ତି ଆଚ୍ଛା ଆପଣ ଫାର୍ଷ୍ଟ ଲାଇନରେ ଅଛନ୍ତି ଆଛା ଆଛା ଆପଣ ଫାର୍ଷ୍ଟ ଗୋଟିଏ କାମ କରିବେ ଆପଣ ସିଧା ଆସିବେ ସିଧା ଆସିକି ଆପଣଙ୍କୁ ଡାହାଣ ପଟେ ଗୋଟିଏ କ୍ଵାଟର ପଡ଼ିବ ସେ କ୍ଵାଟରର ମଝି ରାସ୍ତା ଦେଇକି ସେକେଣ୍ଡ ଲାଇନ୍କୁ ପଳେଇ ଆସିବେ ଆଜ୍ଞା ଆଜ୍ଞା ସେହି ପାଖରେ ମୁଁ ଛିଡ଼ା ହୋଇଛି ଆଜ୍ଞା ଆସନ୍ତୁ ଆଜ୍ଞା ମୁଁ ଛିଡ଼ା ହୋଇଛି ଆପଣ ଆସନ୍ତୁ ଓକେ ସେହି ପାଖରେ ଗୋଟିଏ ବଡ଼ଗଛ ଅଛି ଆମ୍ବଗଛ ତହିଁରେ କିଛି ଫୁଲ ହୋଇଛି ଆପଣ ଦେଖିବେ ଆଉ ମୁଁ ବାହାରେ ମଧ୍ୟ ଛିଡ଼ା ହୋଇଛି ଆଜ୍ଞା ଆସନ୍ତୁ ମୁଁ ଆମ୍ବଗଛ ପାଖରେ ଛିଡ଼ା ହୋଇଯାଉଛି ଆପଣ ଆସନ୍ତୁ ସେହି ରାସ୍ତା ଦେଇକି ଆପଣ ଫାର୍ଷ୍ଟ ଲାଇନରେ ଅଛନ୍ତି ଆପଣ ସେକେଣ୍ଡ ଲାଇନ୍ କୁ ପଳେଇ ଆସନ୍ତୁ ଆଜ୍ଞା